ଗାଡ଼ିର ଖରାପ ଅବସ୍ଥା ଆମେ କୁଆଡ଼େ ଯିବାବେଳେ ଯଦି ଗାଡ଼ି ଠିକ୍ ଭାବରେ ନଥିବ ତ ଆମେ କୁଆଡ଼େ ଠିକ୍ ଟାଇମ୍ରେ ପହଞ୍ଚି ପାରିବାନି ସେଥିପାଇଁ ଆମେ ଗୋଟେ ଭଲ ଗାଡ଼ି ଉପଯୁକ୍ତ ଗାଡ଼ି ଚଏସ୍ କରିଥାଉ ସିଏ ହେଲା ଓଲା ଓଲା ଗାଡ଼ି ଥରେ ଧରି ଆମେ ମଗାଇଲେ କେତେବେଳେ ସେ ଆମକୁ ଧଡ଼କଜ କେତେବେଳେ ତା'ର ସିଟ୍ ଖଡ଼ା ଥାଏ କି କେତେବେଳେ ସେ ଧଡ଼କଜ ରାସ୍ତାରେ ମିଳିଥାଏ ତ ଠିକ୍ ଭାବରେ ସେ ଆମକୁ ପହଞ୍ଚାଇ ନଥାଏ ତା'ପରେ ବେଳେ ବେଳେ ରାସ୍ତାରେ ନଉଥିବ ତା ଗାଡ଼ି ବନ୍ଦ ହେଇଥିବ ତ ଆମେ ସେତେବେଳେ କ'ଣ କରୁ ଆମେ ତ କୁଆଡ଼େ ଯିବା ପାଇଁ ତ ଆମେ ହଡ଼ଗଡ଼ ଥାଉ ନା କୌଣସି ଜାଗାରେ ଆମେ ଠିକ୍ ଟାଇମ୍ରେ ପହଞ୍ଚିବା ପାଇଁ ଚାଉଁ କାରଣ ସେ ଓଲା ଆମେ ମଗାଇବା ଦ୍ୱାରା ଆମକୁ ଠିକ୍ ଟାଇମ୍ରେ ପହଞ୍ଚାଇ ନଥାଏ ସେଥିପାଇଁ ଆମେ ନିରାଶ ଅନୁଭବ କରୁ କ'ଣ କଲେ କେମିତି କଲେ ଆମେ ବେଗି ଯିବୁ ବୋଲି ବାହାର ଗାଡ଼ି ନ ମଗାଇ ଆମେ ଓଲା ଗାଡ଼ି ମଗାଉଛୁ ତଥାପି ତାହିଁରେ ବି ଆମେ ଲସ୍ ହେଉଛୁ ଠିକ୍ ଟାଇମ୍ରେ ପହଞ୍ଚିପାରୁନୁ ପହଞ୍ଚି ନପାରିବା ଦ୍ୱାରା ଆମ ବନ୍ଦ ବହିଲ କି ଆମ ପିଲାମାନେ ସ୍କୁଲ ଯାଆନ୍ତୁ କି ବିଭିନ୍ନ ପ୍ରକାର ଯେକୌଣସି ଅସୁବିଧାର ଆମେ ସମ୍ମୁଖୀନ ହୋଇଥାଉ